ମୁଁ ମୋର ଘର ଓ ଅଗଣା ବଗିଚାକୁ ବିଭିନ୍ନ ପ୍ରକାର ଫୁଲଫଳ ଗଛବୃଛରେ ମୁଁ ବହୁତ ବାଗରେ ସଜ୍ଜିତ କରି ରଖିଛି ମୋତ ମୋତେ ବହୁତ ଭଲ ଲାଗେ ସଜ୍ଜିତ କରିକି ରଖିବା ପାଇଁ ସେଥିପାଇଁ ମୁଁ ମୋର ବିଭିନ୍ ଛୋଟ ଛୋଟ ଫୁଲକୁଣ୍ଡ କିଣି ଆଣିକି ବିଭିନ୍ନ ପ୍ରକାର ଫୁଲ ଯେପରିକି ଟଗର ମନ୍ଦାର ତରାଟ ଜିନିଆ ଅଶୋକା ଏପରି ବିଭିନ୍ନ ପ୍ରକାର ଫୁଲ ଗଛର ଚାରାକୁ ମୁଁ ଲଗାଇଛି ଓ ବିଭିନ୍ନ ପ୍ରକାର ଫୁଲ ମଧ୍ୟ ଫୁଟୁଛି ଯାହା ଦ୍ୱା ଯାହାକୁ ମୁଁ ବହୁତ ଯତ୍ନ ନିଏ ମୁଁ ଘରେ ଥିବା ବହୁତ ଜୈବିକ ସାରକୁ ବ୍ୟବହାର କରି ଗଛର ଉନ୍ନତମାନର ଯତ୍ନ ନେଇ ଉନ୍ନତମାନର ଫୁଲଫଳ ମଧ୍ୟ ଫଳେ ଓ ମୁଁ ମୋ ବଗିଚାରେ ମଧ୍ୟ ବିଭିନ୍ନ ପ୍ରକାର ପନିପରିବା ଚାଷ କରିଛି ଯେପରିକି କଲରା ବାଇଗଣ ଲଙ୍କା ସେଥିରେ ମୁଁ ପ୍ରତିଦିନ ପାଣି ଦିଏ ଏବଂ ଖତ ବ୍ୟବହାର କରି ଗଛଗୁଡ଼ିକୁ ବହୁତ ଯତ୍ନରେ କେ ସାର ବ୍ୟବହାର କରି ଗଛରେ ବହୁତ ପ୍ରକାର ଉନ୍ନତମାନର ଫଳ ଫଳେ ଯାହା ଦ୍ୱାରା କି ମୁଁ ପରିବାରର ଖାଦ୍ୟ ପ ଖାଦ୍ୟ ଖାଦ୍ୟର ରୂପେ ବ୍ୟବହାର କରିବା ସହିତ ମୁଁ କିଛି ବି ବିକ୍ରି କରି ସେହି ଅର୍ଥରେ ନୂତନ ଗଛ ସୃଷ୍ଟି କରିବାକୁ ସମର୍ଥ ହୁଏ